ଅ ବହୁଟେ ତା'ର୍ ମାନେ ହସ ବହିମାନେ ଅଛେ ଯେନ୍ଟାକି ଆମେ ପଢ଼ିକିରି ବହୁତ୍ ଜୋର୍ରେ ହସି ଥାଉ ଆଉ ଆମର୍ ବହୁଟେ ଏନ୍ତା ସମ୍ବଲପୁରୀ ବହିମାନେ ଅଛେ ଯେନ୍ଟାକି ଆମେ ପଢ଼୍ଲେ ବହୁତ ହସା ଲାଗ୍ସି ସେଟା ଗୁଟେ ହେଲା ମାଟି ମଟାଲ୍ ବୀର୍ ବାଲକ ପଞ୍ଚ ତନ୍ତ୍ର ବିଜୁଲି ବତୀ ଅମୃତ୍ ଫଲ ଆଉ ଜୈନ ବନ୍ଧା ଏଟା ମାନେ ବହୁଟେ ସମ୍ବଲପୁର ବହିମାନେ ଓଡ଼ିଆ ବହିମାନେ ଯେନ୍ଟାକି ପଢ଼୍ଲେ ବହୁତ୍ ଖୁସି ଲାଗ୍ସି ଆର୍ ବହୁତ୍ ହସା ଲାଗ୍ସି ଆଉ ଏରା ପଢ଼୍ବାର୍ ବହୁତ୍ ଜରୁରୀ ଏ କା ହେଲେ ଆମେ ସବୁବେଲେ ଈହା ଜିନି ଯେନ୍ତା ଆମର ପରିସ୍ଥିତିମାନେ ଚାଲିଛି ଆମେ ବହୁଟେ ଲୋକ୍ ତା'ର୍ ମାନେ ଅଛୁ ଯେନ୍ମାନେ ବହୁତ୍ ଖୁସ ନାଇଁନ ବହୁତ୍ ଦୁଃଖେ ରହୁଚୁ ତ ହସ୍ବାର୍ ବହିମାନେ ପଢ଼୍ବାର ବହୁତ୍ ଜରୁରୀ ଏ ବର୍ତ୍ତମାନ ଟାଇମ୍ରେ ତ ଏଇ ବହିମାନେ ଅଛି ଯେନ୍ଟାକି ପଢ଼୍ଲେ କାଣା ହେସି ମାଇଣ୍ଡ ବହୁତ ଫ୍ରି ରହେସି ଆର୍ ଆମ୍କୁ ବହୁତ୍ ଖୁସ୍ ଲାଗ୍ସି ପଢ଼୍ଲେ ଆଉ ଦିନଟା ବହୁତ ବଢ଼ିଆ ଯାଏସି ଯେତେ ଖୁସଁରେ ରହେମା ସେତେ ବଢ଼ିଆ ହେବା ତ ଯେତେବେଳେ ଆମର୍ ହସ ବହିମାନେ ଅଛେ ଆମେ ପଢ଼୍ବାର୍ ସଙ୍ଗେ ସଙ୍ଗେ ଛୋଟ୍ ଛୋଟ୍ ଛୁଆମାନଙ୍କର ବିଲ୍ ପଢ଼ାବା ଜରୁରୀ ଏ ଯାହାଦ୍ଵାରା ସେମାନେ କାଣା ହେବେ ପଢ଼୍ବାର ଲାଗି ବହୁତ୍ ଖୁସଁ ହେବେ ଆଉ ପଢ଼୍ବାର୍ ଲାଗି ବିଲ୍ ତାହାକୁ ବହୁତ୍ ଇଚ୍ଛା ଲାଗ୍ବା ତ ଏନ୍ତା ବହୁଟେ ବହିମାନେ ଅଛେ ଯେନ୍ଟାକି ଆମକୁ ତା'ର୍ ମାନେ ଆମେ ବିଲ୍ ପଢ଼୍ବାର୍ କଥା ଆଉ ଲୋକ ବିଲ୍ ଆମେ କାଣା କରବା କଥା ମାଗଣାରେ ଦିଆବାର୍ କଥା ଆଉ ସରକାର ଏଟା ଫ୍ରି ବିଲ୍ କରବାର କଥା ଆଉ ସରକାର ଫ୍ରି କର୍ବାର୍ ଦ୍ଵାରା ଛୁଆମାନେ ପଢ଼୍ବାର୍ ଲାଗି ବହୁତ୍ ଇଂଟରେଷ୍ଟ ହେବେ ବହୁତ୍ ଖୁସ୍ ହେବେ ପଢ଼୍ବାର୍ ଲାଗି ତ ଯେତେବେଲେ ହସ ବହି ମାନେ ଅଛେ ଆମେ କାଣା ଆମର ଘରେ ଯେତେ ବି ଲୋକ ବାକ ଅଛୁ ଆମେ ଫ୍ରି ଟାଇମ୍ରେ ଏ ସବୁ ବହିକେ ପାଞ୍ଚ ପାଞ୍ଚ ମିନିଟ୍ ଦଶ ଦଶ ମିନିଟ୍ ଆମେ ପଢ଼୍ବାର୍ ଜରୁରୀ ଏ ଆଉ ପଢ଼୍ବାର୍ ଦ୍ଵାରା ମାଇଣ୍ଡ ଖୁସ୍ ରହେସି ଫ୍ରି ରହେସି ଭଲ ବିଲ୍ ଲାଗ୍ସି ତ ସେଥିର୍ଲାଗି ଆମେ ପଢ଼୍ବା ଜରୁରୀ ଏ